ଓଡ଼ିଶା ଲୋକାୟୁକ୍ତ ଦୁର୍ନୀତି ନିବାରଣ ଅଧିନିୟମ ଉନିଶ ଅଠାଅଶୀ ନିବାରଣ ଫାଉଣ୍ଡେସନ୍ ହୋଇଥିଲେ ମଧ୍ୟ ଆମର୍ ଓଡ଼ିଶାରେ ବହୁଟେ ଦୁର୍ନୀତି ଚାଲୁଛେ କେହିବିଲ୍ ଏଇ ଆକ୍ଟ୍ କେ ନାଇ ମାନ୍ବା ରାଜ୍ୟରେ ବହୁତ୍ କିଛି ଦୁର୍ନୀତି ଚାଲୁଚେ ଯେନ୍ତା କି କୌଣସି ବି କେନ୍ସି ବିଲ୍ ଗମେଣ୍ଟ୍ ହେଲ୍ପ୍ ହେଲ୍ପରେ ସବୁବେଲେ ଭଲସେ ସମସ୍ତଙ୍କୁ ହେଲ୍ପ୍ କରାନାଇଯିବାର୍ ଯେନ୍ତା କି ଘର୍ ବାନାବାରଟା ଘର୍ ଯେନ୍ ଦଉଚେ ସରକାର୍ ସେଥି ବି ଲୋକେ ଲାଞ୍ଚ୍ ଦେଲେ ଯାଇକରି ଘର୍ ମିଲୁଚେ ରୋଡ଼୍ ବନାବାଟା ସେଟା ବି ଭଲସେ କାମ୍ ନାଇହବା ସେ ରୋଡ଼୍ ଯିଏ ବି ନଉଚେ ସେ ବି ଅଧା ପଇସା ରଖୁଚେ ଆର୍ ଅଧା ପଇସାରେ ବନଉଚେ ରୋଡ଼୍ ହେନ୍ତା ସବୁଜିନିଷ୍ରେ ଦୁର୍ନୀତି ଚଲୁଚେ ସ୍କୁଲ୍ରେ ବି ଭଲସେ ପଢ଼ା ନାଇହବାର୍ ସ୍କୁଲ୍ ରେ ବି ଯେତେ ସାମାନ୍ ଦଉଚେ ସରକାର୍ ସିଆଡ଼ୁ ଦଉଚେ ସେଟା ନାଇଦବାର୍ ଅଙ୍ଗନ୍ବାଡ଼ି ବାଲେ ସରକାର୍ ଦଉଚେ ବାରଟା ଅଣ୍ଡା କିନ୍ତୁ ଅଙ୍ଗନ୍ବାଡ଼ିବାଲେ ଦଉଚନ୍ ଦଶ୍ଟା ତାପରେ ଫିର୍ ଆଠଟା ଅଣ୍ଡା ହେନ୍ତି ହି ଚଲିଯାଉଚେ ଆମର୍ ଇନ ସବୁ ଅସୁବିଧା ହେମତି ହି ହଉଚେ ସବୁ ସମସ୍ତେ ଖାଲି ଦୁର୍ନୀତି କରୁଛନ୍